ହଁ ମୁଁ ଗୋଟିଏ ନୋବେଲ୍ ପଢ଼ିଛି ଯାହାର ନାମ ଥିଲା ଆଇ ଠୁ ହାଡ଼୍ ଏ ଲଭ୍ ଷ୍ଟୋରି ଏ ବହିଟିକୁ ଲେଖିଥିଲେ ଓଡ଼ିଶାର ସମ୍ବଲପୁରର ବାସିନ୍ଦା ରବୀନ ସିଂ ବହିଟିରେ କଣ ଥିଲା କି ଗୋଟିଏ ପୁଅ ଗୋଟିଏ ଝିଅକୁ ଭଲ ପାଉଥିଲା ସେ ପରସ୍ପର ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଉଭୟେ ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ସାହାଯ୍ୟ କରୁଥିଲେ ଯେତେବେଳେ ପୁଅର କୌଣସି ବହି ଦରକାର ପଡ଼ୁଥିଲା ପୁଅ ସେ ଝିଅକୁ ମାଗୁଥିଲା ଝିଅ ଦେଉଥିଲା ଏବଂ ଝିଅର ଯେତେବେଳେ କୌଣସି ବହି ଦରକାର ପଡ଼ୁଥିଲା ଝିଅ ପୁଅକୁ ମାଗୁଥିଲା ପୁଅ ମଧ୍ୟ ଦେଉଥିଲା ଯେତେବେଳେ ଝିଅ ଟିକେ ଗରିବ ଥିଲା ସେ ସମୟରେ କଣ ହୋଇଥିଲା ଝିଅର ଯେତେବେଳେ କୌଣସି କିଛି ଟଙ୍କା ଦରକାର ପଡ଼େ ଝିଅ ସେ ପୁଅକୁ ମାଗେ ସେ ପୁଅ ତାକୁ ଦିଏ ଏମିତି ଗୋଟିଏ ଦିନର ଘଟଣା ହୋଇଛି ସେ ଝିଅର କିଛି ଟଙ୍କା ଦରକାର ପଡ଼ିଥିଲା ସେ ଝିଅ ଯେତେବେଳେ ସେ ପୁଅକୁ ମାଗିଲା କି ମୋର କିଛି ଟଙ୍କା ଦରକାର ମୋତେ ଦିଅ ସେ ପୁଅ ପାଖରେ ମଧ୍ୟ ସେତେବେଳେ ପଇସା ନଥିଲା ଏହି କଥାଟି ମୋତେ ବହୁତ ଦୁଃଖ ଆଣିଥିଲା ବା ବହୁତ ବଡ଼ ଚିନ୍ତାରେ ପକାଇଥିଲା ମୋତେ ଏଭଳି ଲାଗୁଥିଲା କି ସେ ଝିଅଟି ଯଦି ସେ ସମୟରେ କିଛି ଟଙ୍କା ପାଇଥାନ୍ତା ହୁଏତ ଭଲ ହୋଇଥାନ୍ତା ସେ ତା'ର ଗୋଟେ ପରୀକ୍ଷା ଦେବାର ଥିଲା ତାକୁ ସେ ଠିକରେ ଦେଇପାରିଥାନ୍ତା ହଁ ମୁଁ ଗୋଟିଏ ପୁସ୍ତକ କ୍ଲବ୍ରେ ଯୋଗ ଦେଇଥିଲି ଯାହାର ନାମ ହେଉଛି ନେତାଜୀ ଲାଇବ୍ରେରୀ